ହଁ ମୋତେ ଲାଗୁଛି ଓଡ଼ିଆ ଭାଷା ଏହି କ୍ଷେତ୍ରରେ ଅନ୍ୟ ଭାଷାଗୁଡ଼ିକର ବିକାଶକୁ ପ୍ରଭାବିତ କରିଥାଏ ଆମର ରାଜ୍ୟ ଓଡ଼ିଶା ଆମେ ଓଡ଼ିଶାର ଲୋକ ପ୍ରଥମେ ପ୍ରତ୍ୟେକ ଓଡ଼ିଆ ନିଜ ମାତୃଭାଷାକୁ ପଢ଼ି ଶିଖି ଜାଣିବା ଉଚିତ ନିଜ ମାତୃଭାଷାକୁ ଜାଣିଲା ପରେ ଅନ୍ୟ ଭାଷାକୁ ଜାଣିବା ଦରକାର ଯେହେତୁ ଆମ୍ଭେ ଓଡ଼ିଶାର ଲୋକ ଆମ ଭାଷା ଓଡ଼ିଆ ଆମେ ତାର ନାଁ ରଖିବା ପାଇଁ ଚେଷ୍ଟା କରିବା ଓଡ଼ିଆ ଭାଷା ଜାଣିଲା ପରେ ଅଲଗା ଭାଷା ଜାଣିବା ଆବଶ୍ୟକ କିଛି କହିନି କେଯାଏ କହିଥାନ୍ତି